ହ୍ୟାଲୋ ଆପଣ ଓଲା ଡ୍ରାଇଭର୍ କହୁଛନ୍ତି ତ ମୁଁ ସୁଶାନ୍ତ ପରିଡା କହୁଛି ଏବେ ଯେଉଁ ଆପଣଙ୍କର ଓଲା ଗାଡିଟି ନେଇଥିଲି ଭୁବନରୁ ସୁଶାନ୍ତ ପରିଡା ସେଇଥିରେ ମୋର ପଇସା ମୁଣିଟା ଆଉ କିଛି ଜିନିଷ ଛାଡ଼ିଦେଇଛି ଆପଣ ଟିକିଏ ଆସିବେକି ଟିକିଏ ଫେରେଇଦେବେ ଆପଣ ଯେଉଁଠି ଛାଡ଼ିକି ଯାଇଥିଲେ ମୁଁ ସେଇଠି ଅଛି ହଉ ହଉ ହଉ ଧନ୍ୟବାଦ ଆସନ୍ତୁ